ମୁଁ କିଣିଥିବା ଆଇରନ୍ଟିର ଖରାପ ଗୁଣଗୁଡ଼ିକ ହେଉଛି ତା ତାରଟା ଲଗାଇଲା ମାତ୍ରକେ ସେ କରେଣ୍ଟ ମାରୁଛି ଯାହାଫଳରେ ଆଇରନ୍ ଧରିକି ଦେଇ ହେଉ ନାହିଁ ଆଉ ସେ ଅଟୋମମେଟିକ୍ ବନ୍ଦ ହେବା କଥା କିନ୍ତୁ ଅଟୋମମେଟିକ୍ ବନ୍ଦ ହେଉ ନାହିଁ ଯାହାଫଳରେ ମୋତେ ଆଇରନ୍ ଦେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି